ଯେତେବେଲେ ମୁଇଁ ଅଧିକ୍ ଦିନ୍ କା'ଯେ ବାହାର୍ କେ ଯାଏସିଁ ସେତେବେଲେ ମୋର୍ ଗଛ୍ ମାନ୍ଙ୍କର୍ ଯତ୍ନ ମୋର୍ ମାଆ ନେସନ୍ ମୋର୍ ବାପା ନେସନ୍ ଆମର୍ ଘରେ ଖୋବ୍ ଗଛ୍ ଖୁଟ୍ ମାନେ ଅଛେ ଯେନେ କି ମୁଇଁ ଡ଼େଲି ଯତ୍ନ ନେସିଁ ସେନେ ପାଏନ୍ ଦେସିଁ ଗଛ୍ ମାନ୍କେ କାଟ୍ସିଁ ଇ'ଟା କର୍ସିଁ ନାନାପ୍ରକାର୍ ଫୁଲ୍ମାନେ ବି ଆମ ଘରେ ଅଛେ ସେଥିକା'ଯି ପାଏନ୍ ମାନେ ନାଇ ଦେଲେ ମରିଯିବା ଯଦି ମୁଇଁ ବାହାର୍କେ ଯିମି ବେଲେ ମୋର୍ ମାଆମାନେ ସେତାକେ ଭଲ୍ ସେ ଯତ୍ନାସନ୍ ସେତାକେ ନେ ପାଏନ୍ ଦେସନ୍ ସେନେ ଖତ୍ ଦେସନ୍ ତା'ର୍ପରେ ଗଛ୍ ମାନ୍କେ କାଟ୍ସନ୍ ଆରୁ ଫୁଲ୍ ଗଛ୍ ମାନ୍କେ ଭଲ୍ ସେ ରଖିଥିସନ୍ ଆମର୍ ପରିବାର୍ ର ଲୋକ୍ ପାଏନ୍ ଦେଇଦେସନ୍ ସେନେ ଭଲ୍ସେ ସେତାକେ ଯତ୍ନ କରିନେସନ୍ ତା'ର୍ପରେ ସେ ଜାଗାକେ ସଫା ରଖ୍ସନ୍ ଗଛ୍ ମାନ୍କେ ଯେତେ ମଏଲା ତା'ର୍ ବାଡ଼ିମାନେ ଥିସି ସେଟାମାନେ ସବୁ କାଟ୍ସନ୍ ଆରୁ ରଖିଥିସନ୍ ଆର୍ ଆମର୍ ପରିବାର୍ ର ସବୁଲୋକ୍ ନେ ଆମର୍ ମୁଇଁ ଗାଁ ଗଲେ ଆମର୍ ଘରର୍ ଯେତେ ଲୋକ୍ ଅଛନ୍ ସେମ୍ତି କରି ସବୁଲୋକ୍ ସେ ଗଛ୍ ମାନ୍କେ ଯତ୍ନାସନ୍ ଆମର୍ ଘରେ ଖୋବ୍ ଲୋକ୍ ଅଛନ୍ ଗଛ୍ ମାନ୍କେ ଯତ୍ନାସନ୍ ସବୁଲୋକ୍